ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ପାଞ୍ଚହଜାର ପାଞ୍ଚଶହ ଏକାଅଶି ବାଇଶ ହଜାରେ ନଅଶହ ଅଠାନବେ ପଚିଶ ହଜାରେ ଦୁଇଶହ ଅଶି ତିନି ଲକ୍ଷ ଚାଳିଶ ହଜାର ଚୋଉରାଳିଶ ହଜାର ଆଠଶହ ଏକସଠି